ଆମ ଓଡ଼ିଶା ରାଜ୍ୟର ଇଂଲଣ୍ଡର ଦୁଇ ଜଣ ପର୍ଯ୍ୟଟକ ଟୁରିଷ୍ଟ ଆସିଥିଲେ ଯେମିତିକି ଆମର ଓଡ଼ିଶାରେ ଦର୍ଶନୀୟ ଜାଗା ଗୁଡ଼ାକ ଅଛି ବୁଲିବାର ସୁବିଧା ବି ଅଛି ସବୁ ପ୍ରକାର ସୁବିଧା ଅଛି ଯେମିତିକି ଅଟୋ ଅଛି ବାଇକ୍ ଅଛି ବସ୍ ଅଛି ଯାହାଦ୍ୱାରା ତାଙ୍କେ ବୁଲିବାକୁ ସୁବିଧା ହବ ଏବଂ ସେ ସେମାନେ ବି ଚାହିଁଲେ ଯେଉଁଠି ବି ବୁଲି ପାରିବେ ଯେମିତିକି ଦର୍ଶନୀୟ ଜାଗା ଅଛି ଏବଂ ପୁରୀ କୋଣାର୍କ ଏମିତି ଚିଲିକା ଏସବୁ ଜାଗାରେ ବି ବୁଲି ପାରିବେ ଏବଂ